ହ୍ୟାଲୋ ଏଇ ଜମାଟୋ ରେଷ୍ଟୁରାଣ୍ଟ୍ରୁ ଆପଣ କହୁଛନ୍ତି ଖାଇବା ଅର୍ଡ଼ର୍ କରିଥିଲି ଗୋଟେରେ କରିଥିଲି ଆସିକିରି ଗୋଟେ ଦଶ ପନ୍ଦର ହୋଇଗଲାଣି ଖାଇବା ଏପର୍ଯ୍ୟନ୍ତ ପହଞ୍ଚିଲାନି ମୋତେ ଜବର ଭୋକ ହେଲାଣି ଖାଇବାକୁ ଏତିକି ଇଏ ହୋଇଗଲେ ହଉ ଜଲ୍ଦି ଟିକିଏ ପଠାଇଲେ ମୁଁ ଖାଇଥାନ୍ତି ଏତେ ଲେଟ୍ ହୋଇଗଲାଣି ନା ସେଇଠୁ କ'ଣ କରାଯିବ